କେଉଁମାନେ କେବଳ ପ୍ରାଣୀଜାତ ଖାଦ୍ୟ କେଉଁମାନେ କେବଳ ଉଦ୍ଭିଦଜାତ ଖାଦ୍ୟ ଓ କେଉଁମାନେ ଉଭୟ ପ୍ରକାରର ଖାଦ୍ୟ ଖାଇଥାନ୍ତି ଆଲୋଚନା କର ତୁମେ ଜାଣିଲେ ପ୍ରତ୍ୟେକ ପ୍ରାଣୀ ଖାଦ୍ୟ ଖାଆନ୍ତି କେତେ ଯିବ କେବଳ ପ୍ରାଣୀ ବା ପ୍ରାଣୀ ଜାତୀୟ ଖାଦ୍ୟ ଖାଇଥାନ୍ତି କେତେକ ଯିବ କେବଳ ଉଦ୍ଭିଦ ବା ଉଦ୍ଭିଜାତ ପଦାର୍ଥ ଖାଇଥାନ୍ତି ଏବଂ ଆଉ କେତେକ ଯିବ ଉଭୟ ପ୍ରାଣୀ ଓ ଉଦ୍ଭିଦଜାତ ପଦାର୍ଥକୁ ଖାଇଥାନ୍ତି